ହଁ ମୋର ବ୍ୟକ୍ତିଗତ ଲକ୍ଷ୍ୟ ଅଛି ମୋର ସାନ ସାନ ପିଲା ଛୁଆ ଅଛି ମୋର ଘର ଦୁଆର ଭଲ ନାହିଁ ମୁଁ ଭାବୁଛିି ମୋ ପିଲା ଛୁଆର ଟିକେ ଚାକିରୀ କରାଇବି କି କରାଇବି କି କୌଣସି କାମ ଧନ୍ଦା ତାକୁ ଦେଖାଇବି ବୋଲି ମୋର ଇଚ୍ଛା ଅଛି ମୋର ଘର ଦୁଆର ଭଲ ନାହିଁ ମୋର ଟିକେ ଘର ବନାଇବା ପାଇଁ ଟିକେ ଇଚ୍ଛା ଅଛି ପିଲା ଛୁଆ କେମିତି ବଞ୍ଚିବ କେମିତି ଖାଇବ କି କେମିତି କି କରିବ ସେଥିପାଇଁ ମୋର ମନେ ଇଚ୍ଛା ଅଛି ତାକୁ ଭଲ ସ୍କୁଲରେ ପଢ଼ାଇବି ଭଲ ପାଠ ପଢ଼ାଇବି ଭଲ କାମ ଧନ୍ଦା ତାକୁ ଦେଖାଇବି ବୋଲି ମୁଁ ସେମିତି ଇଚ୍ଛା ମନେ ଅଛି ତା'ପରେ ସେଇଟା ମୋର ସେ ଇଚ୍ଛା ମୋର ପୂରଣ କରିବା ପାଇଁ ମୁଁ କାମ ବ୍ୟବସାୟ ଏସବୁ କରୁଛି ମୋର ବ୍ୟବସାୟରେ ହଁ ହଁ ବଦଲାବ ଟିକେ ବଦଲାବ ଟିକେ ଆଣୁଛି